ଆଜ୍ଞା

ଆମେ ବଗିଚା କାମ ପାଇଁ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରିଥାଉ ଯେପରିକି ଆପଣଙ୍କ କହିବା ଅନୁସାରେ କୋଦାଳ ଶାବଳ କୋଡ଼ି ହଉ କଇଁଚି କତୁରୀ କରଣି ଗମଲା ପାଣି ଝରା ଫଇଡ଼ା ଇତ୍ୟାଦି ଆମେ ସବୁ ବ୍ୟବହାର କରିଥାଉ ତ ସାଧାରଣତଃ କୋଦାଳ ତ କଥା କହିଲେ ଏଇଟା ଗାଉଁଲି ମାନଙ୍କରେ ବହୁତ ବ୍ୟବହାର ହୋଇଥାଏ ଯୋଉଟାକି ଆମେ ମାଟି ହାଣିବା କଥା ହେଇଥାଉ ମାଟି ହାଣିଥାଉ ଆମେ କୋଦାଳର ସାହାଯ୍ୟରେ ଏବଂ ଶାବଳର ସାହାଯ୍ୟରେ ଆମେ ଖୋଳିଥାଉ ଗାତ ଖୋଳିଥାଉ ବିଭିନ୍ନ ପ୍ରକାର ଗାତ ଖୋଳିଥାଉ କୋଡ଼ି ସାହାଯ୍ୟରେ ଆମେ ଘାସ ଚାଞ୍ଛି ଦଉ କିଛି ଜିନିଷ ଖୁର୍ସେଇଥାଉ ମାଟି ଖୁର୍ସେଇବା ଯୋଉଟା ହେଇଥାଉ ତ ସେ ଜିନିଷ ଖୁର୍ସେଇଥାଉ ଆଉ ଫଇଡ଼ା ଫଇଡ଼ା କହିଲେ ସାଧାରଣତଃ ସେ କୋଦାଳକୁ ବୁଝାଏ ଫଇଡ଼ା ଅନ୍ୟ ଏକ ଭାଷାରେ ହୋଇଛି କଇଞ୍ଚି ହେଉଛି ଆମର ଯେଉଁଟା କଟା ହୁଏ ଯେଉଁଥିରେ ଏବଂ କତୁରି ଗଛ ଫଛ କଟା ହୁଏ

କରଣି କରଣିରେ କାମ ହୋଇଥାଏ ଆମର ଘର କାମ ହୋଇଥାଏ ଆଉ କି ପାଣି ଫାଣି ଦିଆ ହୁଏ ମାଟି ଫାଟି ଦିଆ ହୁଏ କିଏ ଗମଲା ଗମଲା ହେଉଛି ଯେଉଁଟା ଦିଆ ହୋଇଥାଏ ଆମେ ତାକୁ ଉପରକୁ ବି ଉଠେଇ ନେଇଥାଉ ମଧ୍ୟ ଆଉ ପାଣିଛଡ଼ା ପାଣିଛଡ଼ା ହେଉଛି ଆମେ ଯେଉଁଟା ଛିଞ୍ଚନ ପଦ୍ଧତି ହୋଇଥାଏ ଆମେ ଯେଉଁଟା ଛିଞ୍ଚିଥାଉ ପାଣି ପତ୍ର ଫତ୍ର ଉପରେ ଆମେ ଯେଉଁଟା ଛିଞ୍ଚନ କରିଥାଉ ଛିଞ୍ଚିଥାଉ ଏହିସବୁ ବ୍ୟବହାର ହୋଇଥାଏ ବହୁଳ ବ୍ୟବହାର ଆର ହୋଇଥାଏ ଆମ ଗାଁ ମାନଙ୍କରେ ହଉ ବା ସହର ମାନଙ୍କରେ ହଉ ମଧ୍ୟ ସେମାନେ ମଧ୍ୟ ଏହିସବୁ ପ୍ରଣାଳୀରେ କାମ କରିଥାନ୍ତି କାରଣ ଏହି ଏହିସବୁ ହେଉଛି ମୁଖ୍ୟ ଉପାଦାନ ହୋଇଥାଏ ବଗିଚା କାମର ଧନ୍ୟବାଦ